ଆଜ୍ଞା ଆମେ ଗ୍ରାମାଞ୍ଚଳରେ ବାସ କରୁଥିବାରୁ ଆମର ମୁଖ୍ୟ ହେଲା କ'ଣ ହେଲା ଆମେ ଗ୍ରାମାଞ୍ଚଳରେ ବାସ କରୁ ଆମର ଚାଷବାସ କରି ସେଇୟକୁ ବିକି ଗୁଜୁରାଣ ମିଣ୍ଟାଉ ଆମେ ଆଉ ଅଲଗା ଭାଷାରେ କାହା ସହିତ ଯୋଗାଯୋଗ କରିନୁ ନା ଆମେ ଆଉ ଅଲଗା ଆପ୍କୁ ବ୍ୟବହାର କେବେ କରିନାହୁଁ ଆଉ ଏଥିପାଇଁକା ଆମକୁ କେବେ ସୁବିଧା ଅସୁବିଧା ଆମେ ତ କେବେ କରିନୁ ଆଉ ଆମେ ସେଇଠାକୁ ଆଉ ଠିକ୍ ସେ ଆମେ ଜାଣିନୁ ଆଜ୍ଞା